ସୋସିଆଲ ମିଡ଼ିଆରେ ଆମେ ବିଭିନ୍ନ ପ୍ରକାର ଭିଡ଼ିଓ ଦେଖିଥାଉଁ ତାକୁ ଆମେ ବହୁତ ବହୁତ ଭଲ୍ ଲାଗେ ତାକୁ ଆମେ ବହୁତ ଲାଇକ୍ ଦଉ ସୋସିଆଲ ମିଡ଼ିଆରେ ଆମକୁ ସବୁକିଛି ଦେଖବାର ଲାଗେ ଆମକୁ ବହୁତ ଭଲ୍ ଲାଗେ ସୋସିଆଲ ମିଡ଼ିଆର ଭିଡ଼ିଓ ଭିଡ଼ିଓକୁ ଆମେ ଦେଖ୍ବାର ଲାଗିଁ ବହୁତ ବହୁତ ପସନ୍ଦ କରୁ ଆମକୁ ସେଥିପାଇଁ ଆମକୁ ସେ ସୋସିଆଲ ମିଡ଼ିଆର ସବୁ କିଛି ଆମକୁ ଭଲ ଲାଗ୍ସି ସୋସିଆଲ ମିଡ଼ିଆକୁ ମୁଇଁ ୟୁଟ୍ୟୁବରେ ଏନିଟାଇମ୍ ସୋସିଆଲ ମିଡ଼ିଆର ଦେଖୁସିଁ ମତେ ସୋସିଆଲ ମିଡ଼ିଆର ମତେ ବହୁତ ବହୁତ ଭଲ ଲାଗେ ସୋସିଆଲ ମିଡ଼ିଆ ସବୁଥିରେ ୟୁଟ୍ୟୁବରେ ବି ସବୁ କିଛି ତା ସୋସିଆଲ ମିଡ଼ିଆର ସବୁ ଭିଡ଼ିଓ ସବୁ ଛାଡ଼ିଚି ସୋସିଆଲ ମିଡ଼ିଆର ସୋସିଆଲ ମିଡ଼ିଆର ସବୁ କିଛି ମତେ ଭଲ ଲାଗସି ସୋସିଆଲ ମିଡ଼ିଆ ବହୁତ ବହୁତ ଭଲ୍ ଭଲ୍ ବହୁତ ବହୁତ ଭଲ୍ ଭିଡ଼ିଓ ମାନେ ସୋସିଆଲ ମିଡ଼ିଆରେ ବି ସବୁ ଛଡ଼ାଯାସି ମତେ ତ ଭଲ ଲାଗସେ ସୋସିଆଲ ମିଡ଼ିଆର ସବୁ କିଛି ମୁଁ ଦେଖ୍ସି ସୋସିଆଲ ମିଡ଼ିଆର